ହ୍ୟାଲୋ ହଁ ଓଲାରୁ କହୁଥିଲେ ଆଜ୍ଞା ମୁଁ ଗୋଟେ ଓଲା ବୁକିଂ କରିଥିଲି ତ ଏପର୍ଯନ୍ତ ଆସିବାର ନାହିଁ ତ ମୋର ଯିବାର ଡେରି ହଉଛି ତ ସେଥିପାଇଁ ବୁକିଂ କରିଦେଲେ ତ ଆପଣ ତ କାଇଁ ଆସିନି ଆପଣ ରିଜିନ୍ ଦେଇ ପାରିବେ କି କ'ଣ ହେଲା ଆପଣ ଆସି ପାରିବେନି କ'ଣ ପାଇଁକା ନା ଆପଣ କେମିତି ପଳାଇଲେ ଅନ୍ୟ ଯାଗାକୁ ମୁଁ ତ ବୁକିଂ କରିଥିଲି ଆପଣ ଗୋଟେ ପିକଅପ୍ ନ ନେଇକି ଅନ୍ୟ ସ୍ଥାନକୁ କେମିତି ଗଲେ ଯଦି ଗଲେ ଆଟଲିଷ୍ଟ ଜଣାଇ ଥାନ୍ତେ ନ ଜଣାଇକି ଆଇଦର ଆପନଙ୍କ କନ୍ କନଫର୍ମମେସନ୍ କ୍ୟାନସଲ୍ କରିଥାନ୍ତେ ବିନା କ୍ୟାନସଲରେ ଆପଣ କେମିତି ଅନ୍ୟ ଯାଗାକୁ ପଳେଇଲେ ମୁଁ ଏପର୍ଯନ୍ତ ବୁକିଂ କରିଛି ଏକା ଆପଣଙ୍କୁ ଅପେକ୍ଷା କରିଛି ଆସିବା ପାଇଁକା କିନ୍ତୁ ଆପଣ ଆସି ପହଞ୍ଚିଲେନି ତ ମୁଁ କ'ଣ କରିବି ଏବେ ମୋର ତ ଏବେ ଡେରି ହେଇଯାଉଛି ତ ଯଦି ଆପଣ ଏମିତି କରିବେ ମୁଁ ଆପଣଙ୍କ ସିନିଅର୍ ଅତି ଅଥୋରିଟିଜ୍ଙ୍କୁ ସହିତ କମ୍ପଲେନ୍ ରେଜ୍ କରିବି କାଇଁକି ନା ଆପଣ ଠିକ୍ ଟାଇମରେ ଆସି ପହଞ୍ଚୁନାହାନ୍ତି କି ଆପଣ ସର୍ଭିସ୍ ଠିକ୍ ସେ ପ୍ରୋଭାଇଡ଼୍ କରୁନାହାନ୍ତି ଏ ତ ମୁଁ ଆପଣଙ୍କ ନାଁରେ କମ୍ପଲେନ୍ ରେଜ୍ କରୁଛି ଆପଣଙ୍କ ସିନିଅର୍ ଆଥୋରିଟିଙ୍କ ସାହିତ ଆଉ ଯଦି ବି ଆପଣ ପ ଠିକ୍ ଟାଇମରେ ନ ପହଞ୍ଚନ୍ତି ଆଟଲିଷ୍ଟ୍ ଜଣାଇ ଦିଅନ୍ତୁ ଯେ ଆମେ ପହଞ୍ଚି ପାରିବୁ ନାହିଁ ଆମେ ଅନ୍ୟ କାମରେ ବ୍ୟସ୍ତ ରହିଯାଉଛୁ କିମ୍ବା ଫସି ଯାଇଛୁ କୌଣସି ଟ୍ରାଫିକରେ ଆଟଲିଷ୍ଟ୍ ଜାଣନ୍ତୁ ଯାହା ଫଳରେ ଆମେ ଏତେ ୱରିଡ଼୍ ହେବୁନି କାଇଁକି ନା ଆମେ ଇମରଜେନ୍ସି ପାଇଁ ଓଲା ବୁକିଂ କରିଥାଉ କିନ୍ତୁ ଆପଣ ସେଇଟା ଏହି ଯେଉଁ ମାଇଣ୍ଡରେ ଧ୍ୟାନ ରଖିବେ ତ ନେକ୍ସ୍ଟ ଟାଇମ ଏମିତି ଭୁଲ କରିବେ ନାହିଁ ଓକେ ତ ମୋର ଏହି କନଫର୍ମମେସନ୍ଟାକୁ କ୍ୟାନସଲ୍ ମୁଁ କରିବାକୁ ଚାହୁଁଛି ତ ଆପ୍ ମ ଏଣ୍ଡରୁ ମୁଁ କ୍ୟାନସଲ୍ କରିଦେଉଛି ଓକେ ଧନ୍ୟବାଦ